ପଶୁମାନଙ୍କର ମଣିଷ ଭଳିଆ ବି ସେମାନଙ୍କୁ ଜାଗ୍ରତ ବି କରିବାକୁ ପଡ଼ୁଛି ଆଜିକାଲି ରଜ ଜଳବାୟୁ ସମସ୍ୟା ବି ରହିଅଛି ଆଉ ପଶୁମାନଙ୍କୁ ଯୋଉ ଗଳ କରାଯାଏ ତା'କୁ ଟିଣ ପକେଇଥିଲେ ଖରାଦିନେ ଗରମ ହେଲେ ତା ଉପରେ ବି କ'ଣ ନଡ଼ା ପକାଇବା ନହେଲେ ଥଣ୍ଡା ରହିବା ପାଇଁ ଟିକେ ଡାଳ ପକାଇବା ଆଉ ପବନ ଭଲ ପବନ ଯିବା ଆସିବା ପାଇଁ ଜାଲି ଭେଣ୍ଟିଲେସନ୍ ଏମିତି ରଖିବା ଆଉ ବିପର୍ଯ୍ୟୟ ସମୟରେ ବନ୍ୟା ଆସିଲା ଆଉ କୌଣସି ଦୁର୍ବିକ୍ଷ ହେଲାକି କ'ଣ ବିପର୍ଯ୍ୟୟ ସମୟରେ ତା'କୁ ଗାଡ଼ିରେ ମଣିଷ ଭଳିଆ ନେବାକୁ ବି ଡାଲା ଗାଡ଼ିରେ ଆସିକି ଅନ୍ୟ ଯୋଉ ସ୍ଥାନାନ୍ତର ନିଆଯାଏ କରାଯାଇଛି ଆଉ ତା'ର ଖାଇବାକୁ ମଧ୍ୟ ବର୍ଷା ଦିନ ପାଇଁ ଶୁଖିଲା ନଡ଼ା ରଖାଯାଏ ଘାସ ମିଳିିବା ସମୟରେ ଘାସ ଦିଆଯାଏ ଘାସ ନ ମିଳିିବା ଜାଗାରେ ତା'କୁ ପାଳ ଇତ୍ୟାଦି ଜାଗରତ କରିକି ରଖାଯାଇ ଥାଏ ଦିଆଯାଏ ଆଉ କୌଣସି ଅସୁସ୍ଥ ହେଲେ ବି ତା'କୁ ଗାଡ଼ିରେ ବି ପଶୁ ଚିକିତ୍ସାଳୟକୁ ନିଆଯାଏ ଗାଡ଼ି ବନ୍ଦୋବସ୍ତ କରି ଏହିପରି ଭାବରେ ତା'କୁ ପଶୁମାନଙ୍କୁ ମାନବ ଭଳିଆ ସେବା ଯତ୍ନ ମଳ ମୂତ୍ର ସଫା କରି ତା'କୁ ପାଣିରେ ସଫା କରି କେମିତି ସୁସ୍ଥ ରହିବେ ସେହି ପରିବେଶରେ ପାଳନ କରାଯାଏ